ମୁଁ ଗୋଟେ ଭଲ ପିଲା ମୋର ଛୁଆ ଦିନେ ମୁଁ କ୍ରିକେଟ୍ ଭଲ ଖେଳେ ପଢ଼ା ବି ଭଲ ପଢ଼େ ସାଙ୍ଗ ପିଲାଙ୍କ ସହିତ ବି ଭଲ ମଜା ମସ୍ତି କରେ ଘରେ ବାପା ମା' ମୋତେ ବହୁତ ପିଟନ୍ତି ମୁଁ ଛୁଆ ଦିନେ ବହୁତ ଚଗଲା ହେଉଥିଲି କ୍ରିକେଟ୍ରେ ଖେଳ ବି ଖେଳି ଯାଏ ଘରେ ଲୁଚିକି ପଳେଇଯାଏ ନ କହିକି ବି ପଳେଇ ଯାଏ ଇଆଡ଼େ ସିଆଡ଼େ ପଢ଼ାରେ ବି ଅଧିକ ଟାଇମ୍ ମନ ଦିଏନି ସାର୍ମାନେ ଭି ମୋତେ ବହୁତ ପିଟନ୍ତି ବହୁତ ଚିଡ଼ନ୍ତି ମୋତେ ଆଉ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଏଠୁ ସମସ୍ତଙ୍କ କଥା ବୁଝିକି ମାନିଲି ତା'ପରେ ଧୀରେ ଧୀରେ ଧୀରେ ପଢ଼ାରେ ମନ ଦେଲି କ୍ରିକେଟ୍ ଖେଳରେ ବି ମନ ଦେଲି ତା'ପରେ ସମସ୍ତେ ମୋତେ ଦେଖିକି ମୋର ପଢ଼ା ଦେଖିକି ସମସ୍ତେ ଭଲ ପାଇଲେ ସମସ୍ତେ ଭଲ କହିଲେ ସାର୍ମାନେ ବି ଭଲ ପାଇଲେ କ୍ଲାସ୍ରେ ମୁଁ ଭଲରେ ପଢ଼େ ଏକ ନମ୍ବରରେ ବି ରହିଲି ମୁଁ ଖେଳରେ ବି ଭଲ ଖେଳିଲି ସମସ୍ତେ ବହୁତ ଖୁସି ହୁଅନ୍ତି ଦେଖିଲେ ଗାଁରେ ବି ସାଙ୍ଗସାଥି ସମସ୍ତେ ଖୁସି ହୁଅନ୍ତି ମଝିରେ ମଝିରେ ମଜାମସ୍ତି କରୁ ଫିସ୍ଟ କରୁ ଭୋଜିଭାତ କରୁ ଆଉ ଚାଷବାସ ବି ଭଲ ଲାଗେ କରିବା ପାଇଁ ବିଲକୁ ଯାଇକି ବିଲରେ କାଦୂଅ ମାଦୁଅରେ ଖେଳକୁଦ କରିବାକୁ ଭଲ ଲାଗେ ବିଲ କାମ ବି କରିବା ଭଲ ମଜା ଲାଗେ ଆଉ ଆଉ ଗାଧୁଆ ଗାଧୁଇ କରିବା ପାଇଁ ପାଣି ରେ ଡ଼ିଆଁ ଡ଼ିଇଁ କରିବା ପାଇଁ ବହୁତ ବଢ଼ିଆ ଲାଗେ ଆଉ ବୁଲାବୁଲି କରିବା ପାଇଁ ଭଲ ଲାଗେ ଭୋଜି ଭାତ ଫିସ୍ଟ ସାଙ୍ଗସାଥି ସମସ୍ତଙ୍କ ସହ ବହୁତ ମଜା ଲାଗେ ସମସ୍ତେ ବହୁତ ଭଲ କୁହନ୍ତି ଆଉ ବୁଲାବୁଲି କରିବା ପାଇଁ ମୁଁ ସବୁଆଡ଼େ ବି ଯାଏ